ଆମର୍ ଅଞ୍ଚଳରେ ବହୁତ୍ ପକ୍ଷୀମାନେ ରହିଥାନ୍ତି ଆମ ଘର ପଛ ଆଡ଼େ ବନ୍ଧ୍ ଗୋଟେ ଅଛି ଯେ ମୁଇଁ ସଦାବେଳେ ସକାଳେ ଗାଧେଇ ଗଲା ବେଳେ ଚିରେ ମୁଣାଇ କରି ବସିଥନ୍ କିଏ ପାନ୍ ପିଉଥନ୍ କିଏ ପହଁରୁ ଥିବେ ଖୁବ୍ ପକ୍ଷୀମାନେ ବସି ଥିବେ ସେତେବେଲେ ମୁଁ ଗାଧି ଗଲାବେଳେ ଦେଖ୍ସିଁ ଯେ ଚିରେ ମୁଣାଇ ଇନ୍ ଉହିଁସି ଇହିଁ ନୁ ଯଉ ଥିବେ ତାପରେ ମୋ ମିଟୁ ମିଟୁ ଚିରେ ବହୁତ ପସନ୍ଦ ଲାଗେ ସେ ମିଟୁ ତା'ର ରଙ୍ଗ ତା'ର ଆବାଜ ବହୁତ ଖୁସି ଲାଗେ ଶୁଣିଲି ଆରୁ ମୁଁ ସେ ମିଟୁ ପାଖକୁ ଯାଏ ୟାର୍ ଫଟୋ ବି ଖିଛେ ଆମର ତ ମିଟୁ ଗୋଟେ ଥିଲା ଆମର ପଛ ଆଡ଼େ ପଶି ଥିଲା ସେଇଟାକୁ ମୁଇଁ ଧରି ଯିବି ବୁଲି ଥିଲୁ ଆରୁ ଉଡ଼ି ପଳାଇ ଗଲା ସେ ମିଟୁ ତ କାହି ଗଲା ଯେ ଆମର ଘର ଆମ ଘର ପାଖେ ଗୋଟେ ମିଟୁ ଗୁଟେ ପୋଷି ଥିଲେ ସେ ଯେ ମୁଇଁ ଡେଲି ଦେଖି ଯାଏଁ ସେ ମିଟୁ ମୁଁ ଟୋମାଟୋ ଆଳୁ ପିଆଜ ସବୁ ଆଣିକି ଦିଏ ସେ ମିଟୁ ବହୁତ ଖାଏ ଆବାଜ ବି କରୁ ଥାଏ ମିଟୁ ମିଟୁ ବୋଲୁ ଥାଏ ସେତେବେଳେ ମିଟୁ ସେ ଜାଲିରେ ଥିଲା ତୋ ମୋ ଛୋଟ ଭାଇ ଗୁଡ଼ି ବୋଲା ତୁ ଜାଲିରେ ଖୋଲି ଗଲା ତ ସେ ମିଟୁ ଉଡ଼ି ପଳାଇ ଗଲା ସେ ମିଟୁ ଆମ ଉଡ଼ି ଉଡ଼ି ଗୋଟେ ଗଛର ବସି ଗଲା ସେତେବେଳେ ମୋ ବାପା ମୁଁ ଯାଇ ଥିଲି ମିଟୁକୁ ଧରିବା ପାଇଁ ସେ ମିଟୁକୁ ଧରୁ ଧରୁ ସେ ମିଟୁ ଅଲଗା ଆଡ଼େ ପଳାଇ ଗଲା ସେତେବେଳେ ମୁଁ ଯାଇଥିଲି ମିଟୁକୁ ନୁରିବା ପାଇଁ ସେ ମିଟୁ ତ ଉଡ଼ି ଉଡ଼ି କିନ୍ ଆଡ଼େ ଗଲା ଯେ ନୁରା ନାଇ ଲାଗେ ନା ଆରୁ ଆରୁ ଗୋଟେ ଘିନ୍ବୋ ବୋଲି ଇଚ୍ଛା ଥିଲା ତ ମିଟୁର ବି ପଳାଲା ତାପରେ ଆମ ଡୁଲି ଆଡ଼େ ବି ଗୋଟେ ଯାଇଥିଲୁ ସେନ ଯେ ମିଟୁ ଛୁଆ ଗୋଟେ ଥିଲା ଗଛ ଉପରେ ଗୋଟେ ସେ ନ କାନ୍ଦୁ ଥିଲା ଫୋ ଯେ ମୁଁ ଦେଖିଲି ଇ ଭୋକେ ଥିବା ବୁନି ଆରୁ ପାନ୍ ଟିକେ ଦେଇ ଦେନି ଯେ ପାନ୍ ପିିଇଲାରୁ ଟିକେ ଥିଲା ସେ ଗଛେ ଏବେ ବଢ଼େଇ କରି ସେ ମିଟୁ କିନ୍ ଆଡ଼େ ପଳାଇ ଗଲା ତା ପରେ ଆମ ଡୋଲି ଆଡ଼େ ବି ଗଲେ ବି ମିଟୁମାନ ଏବେ ଖୁବ୍ ଦେଖା ପାଇସି ମୁଇଁ ଖାଲି ମିଟୁ ଖୁବ୍ ଥିସି ଗଛ ଉପରେ ତାପରେ ତ ସେ ମିଟୁ ମାନଙ୍କୁ ଖୁବ୍ ଦେଖ୍ସି ତାପରେ ସେ ମିଟୁମାନେ ଯିନ୍ ଆଡ଼େ ବି ଗଲେ ସେଇଟା ମିଟୁ ମିଟୁ ବୋଲି କାନ୍ଦେ